ଆମ ଘରକୁ ଅତିଥି ଆସିଲେ ଆମେ ତାଙ୍କୁ ନମସ୍କାର କରୁ ଗୋଡ଼ ଧୋଇବା ପାଇଁ ପାଣି ଦେଉ ବିଶ୍ରାମ କରନ୍ତି ଚାହା ଜଳଖିଆ ଦେଉ ଚାହା ଜଳଖିଆ ଖାଇବା ବ୍ୟବସ୍ଥା ମଧ୍ୟ ହୋଇଥାଏ ଖାଇକି ସେ ବିଦାୟ ନିଅନ୍ତି ତାଙ୍କୁ ଶୋଇବେ ମଧ୍ୟ ଶୋଇ ପଡ଼ିଲା ପରେ ତାଙ୍କୁ ଉଠିକି ସେ ଯାହା ଖାଇବା ଖାଇକି ଯାଆନ୍ତି ବିଦାୟ ନିଅନ୍ତି ଆଉ ମୁଁ ତ ବହୁତ ରୋଷେଇ କରିବାପାଇଁ ଭଲ ଲାଗେ ମୋ ଶଶୁରଙ୍କ ପାଇଁ ନିରାମିଷ ଆଉ ସ୍ୱାମୀଙ୍କ ପାଇଁ ଆଇଁଷ ଶଶୁର ଶାଶୁଙ୍କ ପାଇଁ ନିରାମିଷ ଆଉ ପିଲାମାନଙ୍କ ପାଇଁ ଆଇଁଷ ଚିକେନ ରୋଷେଇ କରିବାପାଇଁ ଭଲ ଲାଗେ